ହେଲୋ ହୁଁ କିଛି ନାହିଁ କେବେ ଯାଉଛ ଯିବା ଆଜି କାଲିକି ଯିବା ଆଜି ଟିକେ କାମ ଅଛି ତ ଆମର ଯିବୁ ତିନିଜଣ

ହୁଁ ହୁଁ କି ଫିଲ୍ମ ପଡ଼ିଛି ହଉ ଯିବା ଟିକେଟ କରି ଦେଇଥିବ ତା ହେଲେ ଛଅଟା ଟିକେଟ ଆଉ ଗାଡ଼ିବାଲାକୁ ବି କହି ଦେଇଥିବ ହେ ନା ମୋରି ବି ପଇସା ନାହିଁ ବେପାର କ'ଣ କରିବା ଏବେ ତ ସବୁ ଦରମା ପତ୍ର କିଛି ମିଳିନି କେମିତି କ'ଣ ଯିବା କୁହ ହୁଁ ହୁଁ ହୁଁ ହୁଁ ଦେଖ କିଏ ଗାଡ଼ିବାଲା ଯଦି ଚିହ୍ନାଜଣା ଥିବ ଚଳେଇଦେବ

କୁହ କ'ଣ କରିବା ଖାଇବା ନେଇକି ଯିବା କ'ଣ ହଁ ବୁଲି ବୁଲା ବୁଲି ଟିକେ ସବୁଆଡ଼େ କରିକି ଖାଇକି ଆସିଲେ ସିନା ଭଲ ଆଉ କ'ଣ ପାଇଁ ନହେଲେ ଯିବା ଘର ଖାଇବା ତ ସହୁବେଳେ ଖାଉଛେ ଟିକେ ବାହାରୁ ଟିକେ ଖାଇବା ଏନ୍ଜଏ କରିବା ଆସିବା ବୁଲି ବୁଲାକି ଆଉ ଯିବା ଆଉ ଏଇ ସନ୍ଧ୍ୟା ଟାଇମ୍ରେ ସନ୍ଧ୍ୟା ପାଞ୍ଚଟାରେ ହୁଁ ବାହାରିକି ପୁରା ରେଡ଼ି ହେଇଥିବ ଆଉ ଓଃ ହୁଁ ହୁଁ ଗାଡ଼ିବାଲାକୁ କହି ଦେଇଥିବ ପାଞ୍ଚଟା ପୂର୍ବରୁ ସେ ଆସିବ ହୁଁ ମୁଁ ଆଜି ଖାଇନଥିଲି ପା ଭାତ ଆଜି ହୋଇଛି ଶାଗ ଭଜାକୁ ଆଉ ପୋଟଳ ଆଳୁ ଝୋଳ ହଁ ହଁ